ଓଡ଼ିଶାର ସମ୍ମୁଖୀନ ହେଉଥିବା ପ୍ରମୁଖ ପରିବେଶ କିମ୍ବା ସ୍ୱାସ୍ଥ୍ୟ ଆହ୍ୱାନ ଗୁଡ଼ିକ ମୁଁ ଆଜି କହିବାକୁ ଯଉଛି ସେଗୁଡ଼ିକୁ ସମାଧାନ କରିବା ପାଇଁ ପଦକ୍ଷେପ କିମ୍ବା ପ୍ରୟାସ ମୁଁ ଆଜିକା ଆପଣ ମୁଁ ଆଜି ଆପଣଙ୍କୁ କହିବି ମୁଁ କିଛି କହିଦଉଛି ସେ ସେ ବିଷୟରେ ମୁଁ ଆପଣମାନଙ୍କୁ କହିବି ପ୍ରଦୂଷଣ ଜଙ୍ଗଲ ନଷ୍ଟ ଜଲ ଅଭାବ ଜଲବାୟୁ ପରିବର୍ତ୍ତନ ଓ ଖଡ଼ି ଏବଂ କ୍ଷତିପୁରଣ ହେତୁ ପ୍ରଦୂଷଣ ଘୂର୍ଣ୍ଣିବଲୟ ଆଶ୍ରୟ ସ୍ଥଳ ସ୍ଥଳୀୟ ଇକୋସିଷ୍ଟମର ସୁରକ୍ଷା ତ ମୁଁ ଆପଣଙ୍କୁ କହିବାକୁ ଯାଉଛି ପ୍ରଦୂଷଣ ଆମ ରାଜ୍ୟ ଆମ ରାଜ୍ୟ ନାହିଁ ପୁରା ଭାରତରେ ମୁଁ ଯାହା ଜାଣିଛେ ଆମ ଏସିଆ ମହାଦେଶର ଭାରତ ସବୁଠାରୁ ପହେଲା ପହେଲା ଭାବରେ ଅଛି ପ୍ରଦୂଷଣ ଜଙ୍ଗଲ ନଷ୍ଟ ଜଳ ଅଭାବ ଓ ବାୟୁ ଜଳ ପାଇଁ ବାୟୁଜଳ ପରିବର୍ତ୍ତନ ପାଇଁ କାରଣ କଣ ମୁଁ ଆଜି ତ ଆପଣଙ୍କୁ କହିବି ପ୍ରଦୂଷଣ ପ୍ରଦୂଷଣ କାହିଁକି ହେବ ନାଇଁ ଆମର ଯେହେତୁ କାଲଖାନା କ କଲକାରଖାନାରେ ଯେଉଁ ରହିଛି ବହୁତ ଧୂଆଁ ବହୁତ ମୁଁ ତ ଏମିତି ଧୂଆଁ ଛାଳୁଚି ନାକି ଆମ ସେ ଆମ ଦେହର ପାଇଁ ପୁରା ବିଷ ସାଙ୍ଗେ ସମାନ ପୁରା ବିଷ ସାଙ୍ଗରେ ପୁରା ସମାନ ହେଇ ଧୂଆଁ ବାହାରିଲେ ଆମର ବାୟୁମଣ୍ଡଳ ପ୍ରଦୂଷଣ ହଉଚି ଖରାପ ହେଇ ହଉଛି ତ ଆମେ ଆମେ ସେ ବାୟୁମଣ୍ଡଳକୁ ଆମର ବାସ୍ତାରେ ମାନେ ନିଶ୍ୱାସ ପ୍ରଶା ପ୍ରଶ୍ୱାସ ହେ ସେ ପ୍ରଶ୍ୱାସଟା ଆମେ ନ ତ ଆମେ ଯେତବେଳେ ନଉଚୁ ଆମ ଦେହ ଖରାପ ହେଇଯାଉଛି ସେଥିପାଇଁ ବହୁତ ହି ଲୋକର ମୃତ୍ୟୁବରଣ କରିପାରୁଛନ୍ତି ଓ ଜଙ୍ଗଲ ନଷ୍ଟ ଜଙ୍ଗଲ ନଷ୍ଟ କଣ ପାଇଁ ହଉଛି ଆମର ଯେଉଁ ଲୋକ ସଂଖ୍ୟା ବଢ଼ୁଛନ୍ତି ଲୋକ ସଂଖ୍ୟା ବଢ଼ବାରଟା ଲୋକ ସଂଖ୍ୟା କଣ ପାଇଁ ବଢ଼ୁଚନ୍ତି ଲୋକ ସଂଖ୍ୟା ଭାରତରେ ଲୋକ ସଂଖ୍ୟା ବହୁତ ଅଛି ବହୁତ କୋଟି କୋଟି କୋଟି କୋଟିରୁ ତା ଉପରରେ ଭାରତରେ ଲୋକ ସଂଖ୍ୟା ଅଛନ୍ତି ରହିପାରିବା ନାହିଁ ଜାଗା ଜାଗା କାହିଁ ହେତି ଲୋକର ରହିପାରିବା ତ ସେଥିପାଇଁ କ'ଣ କରିବେ ଲୋକମାନେ ବାଧ୍ୟ ଜଙ୍ଗଲ କାଟି ତା ସେଠାରେ ଘର ବନେଇ ଦେବେ ଆଉ କିଛି ତଙ୍କ ପାଖେ ରାସ୍ତା ହି ନାଇଁ ନାଇଁନ ଜଲ ଅଭାବ ଜଲ ଅଭାବ କ'ଣ ହେଉଛି ସବୁ ଚଲା ନଷ୍ଟ କରି ଦଉଚ ପାଣି କଦ ଦଉଚା ହାତ ଯେତେବେଲେ ଧଉଚ ଆମେ ଯେତେବେଲେ ହାତ ଧଉଚ ସେତେବେଲେିଁ ଆପଣ ତମେ ଦି ଲିଟର ପାଣି ପେଇ ଯଉଚି ଯେନ ଲିଟର୍ ଯେନ୍ଟାକି ଆପଣ ଏକ ଦିନକେ ବି ନିପି ପାରବେ ଦିନ ତର୍ ପ ଆମେ ଦୁଇ ସେକେଣ୍ଡକେ ୱେଷ୍ଟ କରି ଦଉଛୁ ତେ ଟେ କ୍ଷତି କରିଦଉଛୁ କାହା ହେଲେ ପା ଏନ୍ତା ନି ହୁଏ ଜଲାବାୟୁ ତ ଏମତି ଖରାପ ଅଛି